ଆଉ କପ୍ କପ୍ ଆଣିଦେଇଚ ତାପରେ ଖୁଲ୍ଲି ମୁଇଁ ଦେଖ୍ଲି କପ୍ ତ ଫାଟିଚେ ଇଟା ତମେ କେନ୍ତା ପ୍ୟାକିଂ କରିଛ ଯେ କପ୍ ଫାଟିଯାଇଛେ ବଲେ କପ୍ କେ ତମେ ଦେଖ ଆଉ ବଦଲା ଦିଅ ନାଇଁହେଲେ ମୋର୍ ପଇସା ରିଟର୍ଣ୍ଣ କର କପ୍ ନେଇଯ ଦେଖତ ସବୁ ଛଅଟା କପ୍ ନୁ ଦୁଇଟା ତିନ୍ଟା କପ୍ ଫାଟି ଯାଇଚେ ବେଲେ ତମେ ଯେନ୍ତା ହେଲେ ତମର୍ କପ୍ କେ ନେଇଯାଅ ଆର୍ ତମେ ମୋତେ ପଇସା ଦିଅ ନେଲେ ମାନେ ଭଲ୍ କପ୍ ଦିଅ ତମର୍ କପ୍ କେ ନେଇଯାଓ ରିଟର୍ଣ୍ଣ କର ଆର୍ ଭଲ୍ କପ୍ ମୋତେ ଦିଅ ଆଉ ଯେନ୍ତା କରି ହେଲେ ଦିଅ ଆଉ ଯଦି କପ୍ ନାଇଁ ଦଉଛ ବେଲେ ମୋର୍ ପଇସା କେ ତମେ ଫିରେଇ ଦିଅ କାଣା କହୁଛ କହ କପ୍ ନେବ କି ପଇସା ଦେବ ନାଇଁହେଲେ କପ୍ ନେଇଯାଅ ମୋତେ ଭଲ୍ କପ୍ ଦେଇଦିଅ ଆର୍ ମୋର୍ ପଇସା କେ ମୋତେ ମାନେ ଫେରେଇ ଦିଅ ନାଇଁହେଲେ ଦେବ ବୋଲେ କପ୍ଟା ମୋତେ ଭଲ୍ କପ୍ ଦେଇଦିଅ ତୁମର୍ ପ୍ୟାକିଂ ଯୋଗୁଁ ତୁମର୍ ତୁମେ କେନ୍ତା ପ୍ୟାକିଂ କରୁଛ ଯେ ସେ କପ୍ ସବୁ ଫାଟିଯାଉଛେ ସେମାନେ ତମେ ଦେଖିଦୁଖା କରି ଆନ୍ତ କି ନାଇଁ ଆନ୍ତ ଯେତେବେଲେ ପ୍ୟାକିଂ କରୁଛ ପ୍ୟାକିଂ କରି ଯାହା ତାହା କରିଦଉଛ ଆର୍ ଆନିକରି ଆମ୍କୁ ଦେଇଦଉଛ ଆମେ ଯେତେବେଲେ ଖୁଲିକରି ଦେଖୁଛୁଁ ତୁମର୍ ସାମ୍ନେ ବୋଲେ ଫାଟିଯେଇଛେ ଆର୍ ମୋର୍ କପ୍ ବଦଲା ଦେବ ଭଲ୍ଟା ଦେବ ବୋଲେ ଦିଅ ନାଇଁ ହେଲେ ପଇସା ରିଟର୍ଣ୍ଣ କର